ହଁ ଆଜ୍ଞା ଏ ବରା ସିଙ୍ଗଡ଼ା ସବୁ କେମିତି ଦେଉଛନ୍ତି ଏତେ ଟଙ୍କା ଆମର ତ ସେଇଠି ଏବେ ପାଞ୍ଚ ଟଙ୍କା ଲେଖାଁ ସବୁ ହଁ ଯେ ଟଙ୍କେ ଦୁଇ ଟଙ୍କା ସିନା ବଢ଼େଇବେ ଏକାଥରେ ଡବଲ ରେଟ୍ ହୁଁ ହୁଁ ଏତିକି ନେଲେ ତ ଆହୁରି କେହି ଖାଇବାକୁ ଆସିବେନି ଏତେ ଟଙ୍କା ନେଲେ ଆଉ ପାଞ୍ଚ ଟଙ୍କା କିନ୍ତୁ ଆମେ ଯେହେତୁ ଆମେ ଜାଣିଛୁ ଏଇ ଜିନିଷ ମାନେ ପାଞ୍ଚ ଟଙ୍କାରେ ମିଳେ ତ ଆମେ ଦଶ ଟଙ୍କା ଦେଇ କରି କାଇଁ କିଣିବୁ ହଁ ହଁ ତାହେଲେ ସବୁ ଜିନିଷ ଦଶ ଟଙ୍କା ନା କେମିତି କ'ଣ କୋଉଟା କେମିତି ରେଟ୍ ଅଛି ପକୁଡ଼ି ଏଇ ପକୁଡ଼ି କେମିତି ଦେଉଛନ୍ତି ଅ ହଁ ଆଉ ଏଇ ଫାଷ୍ଟ ଫୁଡ଼ ଆଇଟମ୍ କିଛି ନାହିଁ ନା ଖାଲି ଏଇ ବରା ସିଙ୍ଗଡ଼ା ପିଆଜି ଆଳୁଚପ ଏଇ ଗୁଡ଼ାକ ଖାଲି ଆଚ୍ଛା ତ ଏଇ ସବୁ ଜିନିଷ ତାମାନେ ଦଶ ଟଙ୍କା ଅ ହଁ ଆଉ ଏ ଜିଲାପି ମାଲପୁଆ ଏଗୁଡ଼ାକ ବି ରଖିଛନ୍ତି ଏଇ ଗୁଡ଼ାକ କେମିତି ରେଟ୍ ହୁଁ ସାଇଜ୍ ଏତେ ଛୋଟ ଛୋଟ କରିଛନ୍ତି ତାପରେ ରେଟ୍ ଅଧିକ ଅଧିକ କରିଛନ୍ତି ତ ଆପଣ କମ୍ ରେଟ ଯଦି କରନ୍ତେ ଅଧିକ ଗ୍ରାହକ ବି ଆସନ୍ତେ ନା ଚାଲୁନି କହୁଛନ୍ତି ଯଦି କମ୍ ରେଟ୍ କରନ୍ତେ କିଛି ନହେଲେ ସାତ ଟଙ୍କା କରନ୍ତେ ସାତ ଟଙ୍କା କଲେ ଆଉ ଅଧିକ କଷ୍ଟମର୍ ବି ବେଶୀ ଆସନ୍ତେ ହଁ ନାଇଁ ସେଠି ସାତ ଟଙ୍କା ସବୁ ଜାଗାରେ ଦଶ ଟଙ୍କା ହେଉଛି ଏଠି ସାତ ଟଙ୍କା ହେଉଛି ଚାଲ ଏଇଠିକି ଯିବା ହେଲେ ଏମିତି ଆସନ୍ତେ ଆଉ ସବୁ ତ ଦଶ ଟଙ୍କା ନେଲେ ଆସିବେ କୁଆଡ଼ୁ ଆଉ ଲୋକ

ହୁଁ ନାଇଁ ସେଇଟା ଠିକ କଥା ଯେ ଏବେ ଦେଖନ୍ତୁ ଆପଣ ସମସ୍ତେ ଦଶ ନାଇଁ ଦଶ ଟଙ୍କା ବିକୁଛନ୍ତି ନା ଆପଣ ଯଦି ଦୁଇ ଟଙ୍କା ତିନି ଟଙ୍କା କମ୍ କରିଦେବେ ଆପଣଙ୍କ ପାଖକୁ ଯୋଉ ପାଞ୍ଚଟା ଗ୍ରାହକ ଆସୁଛନ୍ତି ଆପଣଙ୍କ ପାଖକୁ ଆଉ ପାଞ୍ଚଟା ଗ୍ରାହକ ଆସିବେ ନାଇଁ ନାଇଁ ସେଠି ତିନି ଟଙ୍କା କମ୍ ଅଛି ତ ସେମିତି ଭାବିକି ଆସିବେ ଏବେ ଆମେ ବି ଯଦି ଜାଣିବୁ ହଁ ଏଇଠି ସାତ ଟଙ୍କା ଲେଖାଁ ଦେଉଛନ୍ତି ଯେ ଆମେ ଚାଲ ଏଇଠିକି ଯିବା ଏମିତି ଭାବିବୁ ନା ସେଥିପାଇଁ କହୁଥିଲି ଆପଣ ସେତିକି କରନ୍ତୁ ଏବେ ପରା ଆମେ ଏବେ ଖାଇବୁ କହୁଛୁ ଆପଣ ସେତିକି ରେଟ୍ କରନ୍ତୁ ଆମେ ଖାଇବୁ ଖାଇଲେ ଆଉ ଜଣକୁ ତ ଯାଇକି କହିବୁ ନା ଆମେ

ସେଇ ସାତ ଟଙ୍କା ଲେଖାଁ କରିବେ ନା କ'ଣ ଠିକ ଅଛି ଠିକ ଅଛି